ପ୍ରବାହ ବା ମୁହୂର୍ତ୍ତରେ ରହିବାର ଧାରଣା ଯୋଗ ଅଭ୍ୟାସ ସହିତ ନିଶ୍ଚିତ ଭାବରେ ଅଙ୍ଗାମୀ ଭାବେ ଜଡ଼ିତ ଯେ କରେ ଯୋଗ କେବେ ନ ଭୋଗେ ରୋଗ ଯୋଗ ଦ୍ୱାରା ମଣିଷ ସୁସ୍ଥ ସବଳ ରୁହେ ନିରୋଗ ରହେ ନିରାମ ରହେ ରହେ ଯୋଗ ଅଭା ଅଭ୍ୟାସ ଦ୍ୱାରା ଶରୀରରେ ଫୁର୍ତ୍ତି ଆସେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୁଏ ଆଧ୍ୟାତ୍ମିକ କା ସହିତ ଜଡ଼ିତ ରହିଲେ ମଣିଷର ମନ ଅସୁସ୍ଥ ସୁନ୍ଦର ସବଳ ଆଉ ନିରାମୟ ରହେ ଯୋଗ ଯୋଗୁଁ ଯୋଗଶାସ୍ତ୍ର ହେଉଛି ପତାଞଲିଙ୍କର ଶ୍ରେଷ୍ଠ ମାନବ ସମାଜକୁ ଗୁଟେ ଶ୍ରେଷ୍ଠ ଅବଦାନ ସେଇ ଯୋଗ ଦ୍ୱାରା ଆମେ ନିଜକୁ ଯୋଗ କରିବା ସହିତ ନିଜେ ସରସ ସୁନ୍ଦର ମଧୁମୟ ଜୀବନ ଯାପନ କରିପାରିବା ନିରୋଗ ନିରାମୟ ଭାବରେ ଜୀବନ ବିତାଇ ପାରିବା ଆମେ ନିଜେ ରହିବା ସହିତ ପରିବାରକୁ ମଧ୍ୟ ସୁଖରେ ଶାନ୍ତିରେ ରଖିପାରିବା ଅନ୍ୟମାନଙ୍କୁ ମଧ୍ୟ ଯୋଗ ବିଷୟରେ ଆମେ ସଚେତନ କରାଇ ପାରିବା